ପର୍ବପର୍ବାଣିରେ ପିଠା ଆମର ବନାଇଥାଉ ସମସ୍ତେ ମିଳିମିଶି ତାଙ୍କୁ ମିଳିମିଶି ଖାଇଥାନ୍ତୁ ପୂଜା ପର୍ବରେ ଆମେ ସମସ୍ତେ ମିଳିମିଶି ପିଠା ଆମର ମେନ୍ ଜିନିଷ ଯାହାକି ରୋଷେଇ କରିଆ ହଉଥାଏ ପୂଜା ପର୍ବଣ ଆମେ ମିଳିମିଳିମିଶିକି ସମସ୍ତେ ବାଣ୍ଟିକି ଖାଇଥାଉ ପର୍ବ ପର୍ବପର୍ବାଣି ଆମେ ବହୁତ ଜିନିଷ ବନେଇକି ଆମମେ ମିଳିମିଶିକି ରହିଥାଉ କରିଥାଉ ଏବଂ ଆମେ ପର୍ବପର୍ବାଣିରେ ସମସ୍ତଙ୍କୁ ସାଙ୍ଗରେ ବୁଲିବାକୁ ଯାଉ ଏବଂ ସବୁ ଦେଖିବାକୁ ମିଳେ ବୁଲିବାକୁ ମିଳେ ସବୁ ଜିନିଷ ଆମେ ଜାଣିପାରୁ ପର୍ବ ପର୍ବପର୍ବାଣିରେ କ'ଣ କ'ଣ କରା ହୁଏ ସେସବୁ ବିଷୟରେ ଆମେ ସବୁ କରିଥାଉ ସବୁକିଛି ଦେଖିଥାଉ ଜାଣିଥାଉ ପର୍ବର୍ପର୍ବାଣିରେ ଆମେ ସବୁକିଛି ଶିଖିବାକୁ ମିଳେ ଜାଣିବାକୁ ମିଳେ ସବୁକିଛି ଦେଖି ଦେଖି ଯାହାକି ଆମେ ଆଗକୁ କରିଥାଉ